ଓଡ଼ିଆ ଭାଷା ବହୁତ ସୁନ୍ଦର ଏହାର ବୈଶିଷ୍ଟ୍ୟ ବହୁତ ଅନେକ ଫକୀର ମୋହନ ସେନାପତି ଏହାର ଜନକ ଓଡ଼ିଆ ଭାଷା ବ୍ୟାକରଣ ଏବଂ ଉଚ୍ଚାରଣ ବହୁତ ମାତ୍ରା ଏବଂ ଅକ୍ଷର ଅଛି ଅନ୍ୟ ଭାଷା ଦେଖିବାକୁ ଏପରି ମିଳିନଥାଏ ଯେ କି ଏତେ ମାତ୍ରା ଓ ବ୍ୟାକରଣକୁ ଗ୍ରହଣ କରୁଛି ଓଡ଼ିଆ ଭାଷା ସବୁ ଭାଷାଠାରୁ ବହୁତ ନିଆରା ଓଡ଼ିଶାରେ ଓଡ଼ିଆ ଭାଷାର ପ୍ରଚଳନ ଧୀରେ ଧୀରେ ବୃଦ୍ଧି ପାଇବାରେ ଲାଗିଛି ପୂର୍ବରୁ ଓଡ଼ିଆ ଭାଷାରେ ଅନେକ କାବ୍ୟ କବିତା ମହାପୁରୁଷମାନେ ରଚନା କରିଥିଲେ ମଧ୍ୟ ଆମ ଗହଣରେ ଏହାକୁ କିଏ ବି ଠିକ ଭାବରେ ବୁଝିପାରୁନଥିଲେ କିମ୍ବା ଗ୍ରହଣ କରୁନଥିଲେ କିମ୍ବା ବିଭିନ୍ନ ଅଫିସରେ ଓଡ଼ିଆ ଭାଷାରେ କାର୍ଯ୍ୟ କରୁନଥିଲେ କିନ୍ତୁ ବର୍ତ୍ତମାନ ଦୁନିଆଁରେ ସରକାରଙ୍କ ପ୍ରରୋଚନାରେ କିମ୍ବା ଲୋକମାନଙ୍କର ଆଗ୍ରହତାରେ ଧୀରେ ଧୀରେ ଓଡ଼ିଆ ଭାଷା ବଢ଼ିବାରେ ଲାଗିଛି ବିଭିନ୍ନ ଅଫିସ କାର୍ଯ୍ୟରେ ହେଉ କିମ୍ବା ଦୋକାନ ଫଳକ ହେଉ କିମ୍ବା ବହୁତ ଜାଗାରେ ଓଡ଼ିଆ ଭାଷାରେ ନିଜର ନାମ ଲେଖୁଛନ୍ତି ନିଜର କାର୍ଯ୍ୟ ଗୁଡ଼ିକ ଓଡ଼ିଆ ଭାଷାରେ ଲେଖୁଛନ୍ତି ଯାହା ଫଳରେକି ଓଡ଼ିଶାରେ ବାସ କରୁଥିବା ସବୁ ବ୍ୟକ୍ତିମାନେ ସହଜରେ ଏଗୁଡ଼ାକ ପଢ଼ି ପାରୁଛନ୍ତି ବୁଝି ପାରୁଛନ୍ତି ଯାହାଫଳରେକି ଓଡ଼ିଆଟି ଓଡ଼ିଆ ଭାଷା ଧୀରେ ଧୀରେ ବୃଦ୍ଧି ପାଇବାରେ ଲାଗିଛି ଏହା ଏହା ଗର୍ବ କରିବା କଥା ଯେ ଆମେ ଓଡ଼ିଶାବାସି ଆଉ ଓଡ଼ିଶାର ଓଡ଼ିଆ ଭାଷାକୁ କିପରି ଭାବରେ ନେବା ସେ'ଟା ସମସ୍ତଙ୍କୁ ଚେଷ୍ଟା କରିବା ଦରକାର ଧୀରେ ଧୀରେ ଓଡ଼ିଶାର ଆମର ମାତୃଭାଷା ହେଲା ଓଡ଼ିଆ ସେଥିପାଇଁ ଆମେ ମାତୃଭାଷାକୁ ସବୁବେଳେ ଆଗରେ ହିଁ ରଖିବା କଥା ଓଡ଼ିଶାରେ ଏପରି ଯଦି ଆମେ ସବୁବେଳେ ଓଡ଼ିଆ ବ୍ୟବହାର କରିବା ଓଡ଼ିଆରେ ଚିଠି ଲେଖିବା ଓଡ଼ିଆରେ କବିତା ଲେଖିବା ବିଭିନ୍ନ ଓଡ଼ିଆରେ ବତ୍କୃତା ଦେବା ଯାହାଫଳରେକି ଓଡ଼ିଶାରୁ ଓଡ଼ିଆ ଭାଷାଟି ଧୀରେ ଧୀରେ ବିକଶିତ ହେବ ଆଉ ଭାରତ ବର୍ଷରେ ସବୁଠୁ ଓଡ଼ିଆ ଭାଷା ସମସ୍ତଙ୍କ ଆଞ୍ଚଳିକ ଭାଷା ମଧ୍ୟରେ ଶ୍ରେଷ୍ଠତା ପାଇବ ଏଥିପାଇଁ ଆମେ ଓଡ଼ିଆ ଭାଷାକୁ ସବୁବେଳେ ନିଜ ମାତୃଭାଷା ରୂପେ ସବୁବେଳେ ତାକୁ କହିବା ଲେଖିବା ବୁଝିବା ଆଉ ସବୁବେଳେ ତାକୁ ବ୍ୟବହାର କରିବା